ଆଜିକାଲି ଯେଉଁ ଗଣମାଧ୍ୟମ ବା ନ୍ୟୁଜ୍ପେପର୍ ଯେଉଁ ସବୁ ଦୁର୍ଘଟଣା ସବୁ ଗାଁ ଗହଳିରେ ଘଟୁଛି ସେସବୁ କିଛି ଆମେ ଜାଣିପାରୁନାହିଁ ଯେଉଁ ସବୁ ସ୍ମାର୍ଟ୍ ସିଟିରେ ସବୁ ଦୁର୍ଘଟଣା ଯେକୌଣସି ବିଷୟରେ ଘଟିଯାଉଛିି ନ୍ୟୁଜ୍ପେପର୍ ବା ଗଣମାଧ୍ୟମରେ ଦେଖିପାରୁଛନ୍ତି କିନ୍ତୁ ଗାଁ ଗହଳିରେ ଯେଉଁ ସବୁ ସମସ୍ୟା ଯେଉଁ ସବୁ ଦୁର୍ଘଟଣା ଘଟିଯାଉଛି ସେସବୁ କିଛି ଜାଣିପାରୁନାହାନ୍ତି ସେସବୁ କେମିତି ଜାଣିପାରିବା ଗାଁ ଗହଳିର ଲୋକମାନେ ଜାଣିପାରିବେ ଗାଁ ଗହଳିର ଲୋକମାନେ ସେଥିପାଇଁ କିଛି ତା'ର ବ୍ୟବସ୍ଥା କରାଯାଉ